ହଁ ମୁଁ କହିପାରିବି ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ଛଅସଠି ଛଅ ଶହ ଛଅସଠି ଛଅ ହଜାର ଛଅ ଶହ ଛଅସଠି ଷାଠିଏ ହଜାର ଛଅ ଶହ ଛଅସଠି ଛଅ ଲକ୍ଷ ଷାଠିଏ ହଜାର ଛଅ ଶହ ଛଅସଠି